ଆମ ଅଞ୍ଚଳର ପ୍ରାକୃତିକ ସମ୍ପଦ ବ୍ୟବସାୟ ହେଉଛି ମହୁ ଜଙ୍ଗଲରୁ ମହୁ ଆଣିକି ଲୋକ ବ୍ୟବସାୟ କରୁଛନ୍ତି ତା ସହିତ ବାଉଁଶ ଆଣିକି ବି ବାଉଁଶ ଭିତରେ ବାଉଁଶ ବିକ୍ରି କରୁଛନ୍ତି ବାଉଁଶ ସହିତ ବି ବହୁତ ଜିନିଷ ତିଆରି କରୁଛନ୍ତି ବାଉଁଶରେ ଘର କାମ କରୁଛନ୍ତି ସେ କୁଲା ଛାଞ୍ଚୁଣି ତାଟ ଚାଉଳ ଧୁଆ ଏଗୁଡ଼ାକ ସବୁ ବାଉଁଶରୁ ତିଆରି କରିକି ବିକ୍ରି କରୁଛନ୍ତି ତା ସହିତ ଝୁଣା ବି ଆଣିକି ବିକ୍ରି କରୁଛନ୍ତି ପାଣି ବି ବିକ୍ରି କରୁଛନ୍ତି ଏମିତି ବହୁତ ବ୍ୟବସାୟ ରହିଛି ଆମ ଅଞ୍ଚଳରେ ଏସବୁ ବ୍ୟବସାୟ କରିକି ଲୋକ ଆରାମ୍ସେ ଶାନ୍ତିରେ ଅଛନ୍ତି